ବିଶ୍ୱବ୍ରହ୍ମାଣ୍ଡ ବିଷୟରେ ଆଜି ଏ ପର୍ଯ୍ୟନ୍ତ ମଧ୍ୟ କେତେକ ଜିନିଷ ସମାଧାନ ହୋଇ ପାରିନାହିଁ କେତେକ ଗବେଷଣା ଆଜି ପର୍ଯ୍ୟନ୍ତ ବାକି ରହିଯାଇଛି ସେଗୁଡ଼ିକ ହେଉଛିି ଆମ ପୃଥିବୀରେ ଯେମିତି ଜୀବନ ମଣିଷମାନେ ଜୀବନଯାପନ କରିପାରୁଛନ୍ତି ବସବାସ କରୁଛନ୍ତି ଠିକ୍ ସେମିତି ଅନ୍ୟ ଗ୍ରହରେ ମଧ୍ୟ ମଣିଷ ଜୀବନଯାପନ କରିପାରୁଛି ନା ନାହିଁ ମଣିଷ ବଞ୍ଚିପାରିବ ନା ନାହିଁ ସେଠାକାର ଜଳବାୟୁ କିପରି ତାହା ଏବଂ ବିଭିନ୍ନ ଅନ୍ୟ ଗ୍ରହମାନଙ୍କ ବି ସମ୍ବନ୍ଧରେ ସୂର୍ଯ୍ୟ ଚନ୍ଦ୍ର ଉପରେ ସଠିକ୍ ଗବେଷଣା ଏପର୍ଯ୍ୟନ୍ତ କରାଯାଇପାରି ନାହିଁ